ମୁଁ ଫୋନଟି କିଣିବା କିଣିଥିଲି ଗୋଟିଏ କୋଡ଼ିଏ ହଜାର ଭିବୋ ଫୋନଟି ଫୋନଟି କିଣିଲା ପରେ ଛଅ ମାସ ତିନି ମାସ ଚାରି ମାସ ପରେ ଧୀରେ ଧୀରେ ଖରାପ ହେବାକୁ ବସିଲାଣି ବର୍ତ୍ତମାନ ବ୍ୟାଟେରୀଟି ଚାର୍ଜ ନେଉନି ଆଉ ଚାର୍ଜ ନେଲେ ଜଲ୍ଦି ସରିଯାଉଛି ଆଉ ପିକଚର୍ ବି ଲାଖୁଛି ଆଉ ଆମର ଫୋନ ପେ ବି କାମ କରୁନି ଆଉ ଆମର ଗୀତ ବି କିଛି କରିଲେ ବଜାଇଲେ ରହିଯାଉଛି ଲାଖୁଛି ପିକଚର୍ ବି ଆସୁନି ଧୀରେ ଧୀରେ ଆସୁନି ଆଉ ତେଣୁକରି ବହୁତ ଅସୁବିଧା ସମ୍ମୁଖୀନ ହେଉଛି ଆଉ ସ୍କ୍ରିନ ବି କାମ କରୁନି ଆଉ ଆମର ଫୋନ ଯାହା ପାଖକୁ କଲେ କଟିଯାଉଛି ଆଉ ଆମର ଫୋନର ସ୍କ୍ରିନ ଚଲାଇଲା ବେଳେ ଲାଖୁଛି ଆଉ ଏହିସବୁ ଅସୁବିଧାର ସମ୍ମୁଖୀନ ହେଉଛି